ଆଜିର ଆଧୁନିକ ଦୁନିଆରେ ପିଲାମାନେ ଆମ ମାତୃଭାଷା ଓଡ଼ିଆରେ ନ କହି ଇଂଲିଶ୍ ଯେଉଁ ପିଲାମାନେ ସବୁ ଇଂଲିଶ୍ ମିଡ଼ିଅମ୍ରେ ପାଠ ପଢ଼େଇଲେ ବାପା ମାଆ ମାନେ ସେମାନେ ଇଂଲିଶ୍ ଓଡ଼ିଆ ଏମିତି ସବୁ କହୁଛନ୍ତି ଆଉ କିନ୍ତୁ ଆମର ମାତୃଭାଷା ଆମେ ଯେତେବେଳେ ମାଆ ଗର୍ଭରୁ ପଢ଼ୁଛେ ଆମେ ଆମର କ'ଣ ଆଗ ଓଡ଼ିଆ ହିଁ ଆମେ କହୁଛେ ଆମ ବାପା ମାଆ ଓଡ଼ିଆରେ କହୁଛନ୍ତି ଆମର ହେଲା ଓଡ଼ିଆ ହେଲା ମାତୃଭାଷା ତେଣୁ ଆମ ଆଜିକାଲି ତ ଆଧୁନିକ ଦୁନିଆରେ ବାପା ମାଆ ମାନେ ପିଲାମାନଙ୍କୁ ପଢ଼େଇଲେ ଇଂଲିଶ୍ ମିଡ଼ିଅମ୍ରେ ତେଣୁ ସେମାନେ ଓଡ଼ିଆ ଏତେ କହି ପାରୁନାହାନ୍ତି ଓଡ଼ିଆ କହିଲା ବେଳକୁ ପଢ଼ିଲା ବେଳକୁ ଯେମିତି ତାଙ୍କୁ ଅଖାଡ଼ୁଆ ଲାଗୁଛି ଓଡ଼ିଆ ଅଧେ ଇଂଲିଶ୍ ଅଧେ ହିନ୍ଦୀ ବି ଅଧେ ପୁରେଇ ଦେଉଛନ୍ତି ଏମିତି କହୁଛନ୍ତି କିନ୍ତୁ ଆମ ମାତୃଭାଷା ଓଡ଼ିଆର ଦିନକୁ ଦିନ ଆମର କ'ଣ ହେଉଛି ମାନେ ତଳକୁ ତାର ତଳକୁ ତଳକୁ ଯାଉଛି ଆମର ଓଡ଼ିଆ ଭାଷାର ପୁରା ଲୀନ ହେଇଗଲାଣି କହିଲେ ଆମେ ବୁଝିବା କିନ୍ତୁ ଆମର ଭାଷାକୁ କେମିତି ଆମେ ଆଗକୁ ନବା କେମିତି ଆମର ପିଲାମାନେ ସବୁ ଓଡ଼ିଆରେ କଥାବାର୍ତ୍ତା କରିବେ ଓଡ଼ିଆ ଭାଷା ଆମର ମାତୃଭାଷା ଆମେ ମାଆ ପେଟରୁ ପଢ଼ି ଆଗ ଓଡ଼ିଆ ହିଁ ଜାଣୁଛେ ତେଣୁ ମାତୃଭାଷା ମ ମାତୃଭୂମିର ମମତା ଯାହା ହୃଦେ ଜନମି ନାହିଁ ତାକୁ ଯଦି ଜ୍ଞାନ ଗଣରେ ଗଣିବା ଅଜ୍ଞାନ ରହିବେ କାହିଁ ତେଣୁ କରି ଓଡ଼ିଆ ହେଉଛି ଆମର ମାତୃଭାଷା ଓଡ଼ିଆର କେମିତି ଆମର ଆଗକୁ ଯିବ ଓଡ଼ିଆ ଭାଷା କେମିତି ଆମର ଓଡ଼ିଆ ହେଲା ଆମର ଆମେ ଓଡ଼ିଆ ଭାରି ବଢ଼ିଆ ଓଡ଼ିଆ ଆମର ଓଡ଼ିଆ ଭାଷାଟା ଆମକୁ ଆମର ଜେଣୁ ସେଇଟା ଜନ୍ମ ହେଇ ଆମେ ଓଡ଼ିଆ ଭାଷା ଶିଖିଛେ ତେଣୁ ଆମକୁ ଓଡ଼ିଆ ଭାଷା ହିଁ ଆମର ହେଉଛି ମାତୃଭାଷା ମାତୃଭାଷାର କେମିତି ଆମେ ସମସ୍ତେ ପିଲାମାନେ ଆଜିର ଦୁନିଆର ଯେଉଁ ପିଲାମାନେ ସେମାନେ କେମିତି ଓଡ଼ିଆ ଶିଖିବେ ଓଡ଼ିଆ କହିବେ ତାର ପ୍ରାଧାନ୍ୟ ଦେବା ଉଚିତ୍